ହଁ ହଁ ଭାଇନା ନମସ୍କାର କେମିତି ଅଛ ହଁ ବିଶ୍ୱଜିତ କହୁଥିଲି ଶାନ୍ତି ନଗର ରୁ ହଁ ଆଉ ଟିକେ ଘରେ ପନିପରିବା ସରିଯାଇଥିଲା ଯେ ଆମେ କିଣିବାକୁ ଚାହୁଁଛୁ ଦୋକାନ ଓପନ ଅଛି ନାଇଁ ମ ଦଶଟାରେ କିଓ ହଁ ଆଉ କ'ଣ କ'ଣ କ'ଣ ପନିପରିବା ଆଭେଲେବୁଲ୍ ଅଛି ଏ ସିଜିନ୍ରେ

ହଁ କ'ଣ ଖାଲି ପନିପରିବା ନାଁଟା କ'ଣ ନଉଛ ରେଟ୍ କୁହ ରେଟ୍ଟା କ'ଣ ଅଛି

ହଁ ହେଲେ ମୋ ପାଇଁ ଟିକେ ଲେଖି ଲେଖିଦିଅ ତମେ କାଗଜରେ ଗୋଟେ ଟିକେ ଦେଇ ଥାଅ ପନିପରିବା ବୁଝିଲ ହଁ ଲେଖିଦେଇଥାଉ ତମେ ଦୋକାନ ଖୋଲିଲେ ପ୍ୟାକ୍ କରିଦବ ମୁଁ ନେଇକି ଆସିବି ହେରି ଆଉ ବୁଝିଲ ହଁ ଦେଖ ଟମାଟୋ ଦୁଇ କେଜିଟେ ଲୋଡ଼ା ଖଟା ଦୁଇ କେଜି ଲୋଡ଼ା ବୁଝିଲ ହଁ ଆଉ କହିବାକୁ ଗଲେ ଭେଣ୍ଡି ଭେଣ୍ଡି କେଜିଟେ ଆଉ କଟିକି କଟିକି ଅଛି ନା ହଁ କଟିକି ଲେଖ ଦେଢ଼ କେଜି ହବ ହଁ କଟିକି ଆଉ କଲରା କଲରା ଆଭେଲେବୁଲ୍ ଅଛି ନା ହଁ ରେଟ୍ଟା ରେଟ୍ଟା କହୁନ କଲରା ରେଟ୍ଟା କହିଲନି ତମେ ହଁ କଲରାଟା ପଇଁତିରିଶି ହେଲେ ଦେଢ଼ କେଜିଟେ ଦେଖ ଲଙ୍କା ପାଏ ଖଣ୍ଡ ଲେଖିଦିଅ କଞ୍ଚା ଲଙ୍କା ଥିବ ଯଦି ପାଏ ବୁଝିଲ ନା ହ୍ୟାଲୋ ହଁ ଆଉ ଆଉ କଣ ଆଉ ତ ହେମିତି ତ କିଛି ନାହିଁ ବୁଝିଲ ହେଲେ ତମେ ତମେ ହେଲେ ଏତିକି ବୁଝିଲ ଏତିକି ଟିକେ ଜଲ୍ଦି ପ୍ୟାକ୍ କରିକି ରଖିଦିଅ ବୁଝିଲ ହଁ ହଁ ଜଲ୍ଦି ଦଶଟାରେ ଖୋଲିବ ନା ତମେ ହଉ ମୁଁ ସାଢ଼େ ମୁଁ ସାଢ଼େ ଦଶଟା ଭିତରେ ତମ ଦୋକାନକୁ ପହଞ୍ଚିବି ବୁଝିଲ ହଁ ସାଢ଼େ ଦଶଟା ଭିତରେ ମୁଁ ପହଞ୍ଚୁଛି ଆଉ କ'ଣ ଯେ ଶୁଣ କ୍ୟାସ୍ ନାହିଁ ହୋ ମୋ ପାଖରେ ହେଲେ କିଛି ଅନଲାଇନ୍ ପେମେଣ୍ଟ ସୁବିଧା ଅଛି ତ ହୋଉ ବହୁତ ସୁବିଧା ମୁଁ ଫୋନ ପେ କରିଦେବି ବୁଝିଲ ପେକ କରିକି ଜଲ୍ଦି ରଖିଥିବ ମୁଁ ଖାଲି ଯାଇକି ତମକୁ ପେମେଟ କରିକି ଆସିବି ବୁଝିଲ ହଁ ଆଉ ଆଉ କ'ଣ ହଁ ଟିକେ ଦେଖିବାକୁ ପଡ଼ିବ ଆଉ ହଁ ବିନ୍ସ୍ ଲେଖିଦିଅ ଦେଢ଼ କିଜେଟେ ବିନ୍ସ୍ ଥିଲେ ବିନ୍ସ୍ ନାହିଁ କି ହଁ ବିନ୍ସ ନାହିଁ କି ହଁ ହଁ ହଉ ଆଉ ସିମ୍ଲା ଲଙ୍କା ଥିବ କି ହଁ ସିମ୍ଲା ଲଙ୍କା ଟିକେ କେଜିଟେ ଖଣ୍ଡେ ରଖ ହେ ବୁଝିଲ ହଁ ଆଉ କିଛି ନାହିଁ ଭାଇ ବୁଝିଲ ଦୋକାନରେ ଆମେ ଶାନ୍ତି ନଗର ରହିଲୁ ତମେ ଶାନ୍ତି ନଗରେ ରହିଲ କିଏ ଯିବ ଦୋକାନ ଭାଇନା ହଉ ଠିକ୍ ଅଛି ହଉ ହଉ ରଖୁଛି ଭାଇନା